ସ୍ମାର୍ଟଫୋନ୍ ହେଉଛି ଗୋଟେ ଡେଭଲପମେଣ୍ଟ ବା ଉପକାରୀ କାହିଁକି ଆମେ ବ୍ୟାଙ୍କକୁ ଯଦି ପଇସା ଉଠାଇବାକୁ ଆମ ପଇସା ଆମ ଆକାଉଣ୍ଟରେ ଅଛି ଆମେ ଯାଉଥିଲୁ ସେଠି ବିରାଟ ଲମ୍ବା ଧାଡ଼ି ହୁଏତ ଦିନେ ଦିନେ କଟିଯାଉଥିଲା କି ଚାରି ଘଣ୍ଟା ଛଅ ଘଣ୍ଟା ମଧ୍ୟ ସମୟ ଦେବାକୁ ପଡ଼ୁଥିଲା ସେଠୁ ଟଙ୍କା ଘେନି ଫେରିଲା ବେଳକୁ ପୁଣି ପଚାଶ ଶହେ ପାଞ୍ଚଶହ ତିନିଶହ ଖର୍ଚ୍ଚ ଖାଇ ପିଇ ଆସୁଥିଲୁ ଏବେ ସ୍ମାର୍ଟଫୋନ୍ ମାଧ୍ୟମରେ ଗୋଟେ ସେକେଣ୍ଡରେ ଆମ ପଇସା ଆମେ କଲେକ୍ସନ୍ କରି ଅଲଗା ଲୋକକୁ ମଧ୍ୟ ସେଇ ସ୍ମାର୍ଟଫୋନ୍ ମାଧ୍ୟମରେ ତାକୁ ପେମେଣ୍ଟ ଦେଇଦେବୁ ଏଇଟା ବହୁତ ଉପକାର ଆମ ପାଇଁ ଏବଂ ସ୍ମାର୍ଟଫୋନ୍ ମାଧ୍ୟମରେ ଆମେ ବିଭିନ୍ନ ଜିନିଷ ଘରେ ବସି ମଗାଇ ପାରୁଛୁ କି ଭାଇବନ୍ଧୁଙ୍କ ସାଙ୍ଗରେ ବାର୍ତ୍ତାଳପ କି ଯିଏ ଆମେରିକାର ଅଛି ବି ତା ମାଧ୍ୟମରେ ଗୋଟେ ସେକେଣ୍ଡରେ ଆମେ ତାକୁ ଦେଖିପାରୁଛୁ ସିଏ ଆମକୁ ଦେଖିପାରୁଛି ତା ଏମିତିଆ ବହୁତ ଉପକାର ଆମକୁ ସ୍ମାର୍ଟଫୋନ୍ କରିଛି ଯେଉଁଟାକି ଆମେ କେବେ କଳ୍ପନା କରିନଥିଲୁ ଏମିତି ଆସିବ ଦିନେ ଦୁନିଆ ଆଜି ଯାହା ହଉ ଜଗନ୍ନାଥଙ୍କ ଦୟାରୁ ଏ ଦୃଶ୍ୟ ଏ କାର୍ଯ୍ୟ ବହୁତ ଆନନ୍ଦ ଦେଉଛି ଖାଲି ଆମ ସାରା ଭାରତ କ'ଣ ସାରା ପୃଥିବୀକି ଆନନ୍ଦ ଦେଉଛି ଯେଉଁଟା ଦିନେ ଦିନେ ମାସ ବର୍ଷ ଲାଗୁଥିଲା ଆଗେ ଗୋଟେ ଚିଠି ଆସିବାକୁ ପନ୍ଦର ଦିନ କୋଡ଼ିଏ ଦିନ ଲାଗୁଥିଲା କିମ୍ବା ଗୋଟେ ଟେଲିଗ୍ରାମ୍ ଆସିଲେ ଦିନେ ଦି ଦିନେ ଆସିକି ପୋଷ୍ଟାଲ୍ ମାଧ୍ୟମରେ ଆମ ଘରେ ଦେଉଥିଲା ଆମେ ପାଉଥିଲୁ ଏଇ ଯେ ଗୋଟେ ସେକେଣ୍ଡରେ ଆମେରିକା ଚୀନ୍ ଜାପାନ ଋଷ ଦୁଇଶହ ଚାଳିଶି ଦେଶରୁ ସାଙ୍ଗେ ସାଙ୍ଗେ ଯେକୌଣସି ଦେଶର କଥା ଆମେ ଦେଖିପାରୁଛୁ ଜାଣିପାରୁଛୁ କହିପାରୁଛୁ ପୃଥିବୀରେ ମାନେ ୱାଶ୍ ଚାର୍ଜର କାମ ବି ସ୍ମାର୍ଟଫୋନ୍ ମାଧ୍ୟମରେ ସବୁ ଏପଟ ସେପଟ ହେଇପାରୁଛି ଏଇଟା